ମୁଁ ଭର୍ଚୁଆଲ୍ ଗେମିଂ ଖେଳିବା ପାଇଁ ପବ୍ଜି ଖେଳିଛି ଯାହା କି ବିଶ୍ୱ ଏକ ପ୍ରସିଦ୍ଧ ଏବଂ ବହୁତ ବଡ଼ ଭର୍ଚୁଆଲ୍ ଗେମିଂ ପ୍ଲାଟଫର୍ମ୍ ଅଟେ ଏହି ପ୍ଲାଟଫର୍ମ୍ରେ ଏକା ସାଙ୍ଗରେ ଶହେ ପାଖାପାଖି ଲୋକ ଗୋଟିଏ ସର୍ଭର୍ରେ ଜଏଣ୍ଟ୍ ହୁଅନ୍ତି ଏବଂ ଖେଳିଥାନ୍ତି ଏହି ଖେଳରେ କିଛି ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ହେଇଥାଏ ଯେଉଁଥିରେ ଉଭୟ ସମସ୍ତଙ୍କୁ ମରାମରି ହୋଇଥାନ୍ତି ଯେଉଁ ଲୋକ ଶେଷରେ ବଞ୍ଚିକି ରହିଯାଏ ତାହାକୁ ବିଜେତା ବା ୱିନର୍ ୱିନର୍ ଚିକେନ୍ ଡିନର୍ ଘୋଷଣା କରି ଦିଆଯାଏ ଏବଂ ଟପ୍ ଟେନ୍ ବାଲାଙ୍କୁ ଟପ୍ ଟେନ୍ରେ ତାଙ୍କୁ ବିଭିନ୍ନ ପ୍ରକାର କଏନ୍ ଦିଆଯାଏ ସେ ଗେମ୍ରେ କେତେଟା କଏନ୍ ଥାଏ ତ ସେଟା ଦିଆଯାଇଥାଏ ଏଇ ଭର୍ଚୁଆଲ୍ ଗେମିଂ ଖେଳିବାକୁ ଟିକେ ଭଲ ଲାଗେ ଯେହେତୁ ଏଥିରେ ବିଭିନ୍ନ ପ୍ରକାର ଲୋକ ମିଶନ୍ତି ଏବଂ ଲୋକ କଥାବାର୍ତ୍ତା ବି ମଧ୍ୟ ହେଇପାରିବେ ଏକାସାଙ୍ଗରେ